ଆଜି ପର୍ଯ୍ୟନ୍ତ ମୁଁ କୌଣସି ଫଟୋଗ୍ରାଫି କର୍ମଶାଳାରେ ଯୋଗଦେବାର ଅଭିଜ୍ଞତା ନାହିଁ କିନ୍ତୁ ମୁଁ ମୋ ସାଙ୍ଗମାନଙ୍କ ସହ ବିଭିନ୍ନ ପ୍ରକାର ଫଟୋ ଉଠେଇଛି ଏବଂ ସେଗୁଡ଼ିକ ଏଡ଼ିଟ୍ ମଧ୍ୟ କରିଛି